ମୁଁ ଯାଇଥିଲି ଭୁବନେଶ୍ୱର ବୁଲିି ସେଠି ଯାଇଥିଲି ମୋ ପୁରୁଣା ଚାର୍ଜର୍ଟା ଖରାପ ହେଇଗଲା କିନ୍ତୁ ମୁଁ ଗୋଟିଏ ମୋବାଇଲ୍ ଦୋକାନରେ ଗଲି ସେହି ଦୋକାନରେ ଗଲା ପରେ ଗୋଟେ ଚାର୍ଜର୍ ପଚାରିବାରୁ କହିଲେ ଆଠଶହ ପଚାଶ ଟଙ୍କା ଗୋଟେ ଦେଖିବାକୁ ଟିକେ ସେ ଚାର୍ଜର୍ଟା ରେଟ୍ ଲାଗୁଥିଲା କିନ୍ତୁ ମୋ ମନକୁ ଆକର୍ଷିତ କରିଦେଲା ସେ ଚାର୍ଜର୍ର କ୍ଵାଲିଟି ମଧ୍ୟ ଏତେ ସୁନ୍ଦର ଥିଲା କି ମାନେ ମୁଁ ଟିକେ ଟ୍ରାଏ କରିବା ପାଇଁ ସେଇ ଚାର୍ଜର୍ ମାଗି ଗୋଟେ ପାଞ୍ଚ ମିନିଟ ଚାର୍ ବ ଚାର୍ଜ ବସାଇବାରୁ ପାଞ୍ଚ ମିନିଟରେ ଦଶ ପରସେଣ୍ଟ ଚାର୍ଜ ହେଇଗଲା ସେଥିଯୋଗୁଁ ମୁଁ ସେଇ ଚାର୍ଜର୍ ନେବା ପାଇଁ ପୁରା ବାଧ୍ୟ ହେଇଗଲି ସେଇ ଚାର୍ଜର୍ର ମଡ଼େଲ୍ ହେଉଛି ଭିଭୋ କାରଣ ମୋ ମୋବାଇଲ୍ଟା ବି ଭିିଭୋ ମୋବାଇଲ୍ ତ ସେଥିଯୋଗୁଁ ମୁଁ ସେଇ ଚାର୍ଜର୍ଟା ସେଇ ଭୁବନେଶ୍ୱରର ନବା ପାଇଁ ଏ ପୁରା ବାଧ୍ୟ ହେଇଗଲେ ମୋ ପାଖରେ ମାତ୍ର ନଅଶହ ଟଙ୍କା ଥିଲା କିନ୍ତୁ ମୋତେ ସେ ଚାର୍ଜର୍ ବହୁତ ଭଲ ଲାଗିଥିବାରୁ ମୁଁ ସେଇ ଚାର୍ଜରକୁ ଆଠଶହ ପଚାଶ ଟଙ୍କା ଦେଇ ଘରକୁ ନେଇ ଆସିଲି ଏବଂ ଘରେ ଆସି ଯେକୌଣସି ମୋବାଇଲ୍ରେ ବି ସେଇ ଚାର୍ଜର୍ କନେକ୍ଟ କଲା ପରେ ଅତି ସୁନ୍ଦର ଭାବରେ ଚାର୍ଜ ଉଠଉଥିଲା ଏବଂ କମ୍ ସମୟ ଭିତରେ ବହୁତ ସୁନ୍ଦର ଚାର୍ଜ ହଉଥିଲା